ହଁ ଆଜ୍ଞା ମୋର ଇଏ ବିଜନେସ୍ ଇଏ କପଡ଼ାର୍ ଦୋକାନ ଲାଗି ବିଜନେସ୍ କରବାର ଥିଲା ଏନ ବହୁତ ପ୍ରକା ହଏ ଜିନ୍ସ ଛୁଆମାନଙ୍କର କପଡ଼ା ଲେଡ଼ିଜ୍ମାନଙ୍କ ସଲୱାର୍ ସୁଟ୍ ବହୁତ କିଛି ଦରକାର ଥିଲା ବହୁତ ମାନେ ପ୍ରାଇସ୍ କେନ୍ତା କର ଚାଲୁଛି ତୁମର ସେଠି କେତେ ଭିତରେ ନେଲେ ହଏ ମୁଁ ବହୁତ ନେବାର ଥିଲା ତିରିଶ ଚାଳିଶ ପଚାଶ ହଜାର ଭିତରେ ନେବାର ଥିଲା ହଁ ଅଧା ପଇସା କମ୍ ହେଲେ ଚାଲବାକେ ପଛେ ଦେଲେ ହଁ ହୁଁ ହଁ ନେବାର୍ ଯେ

ହଏ

ନାଇଁ କି କାଏଁ ହେଲା କି ମୁଇଁ ନୂଆ କରୁଛେ ନା ବିଜନେସ୍ଟା ନାଇଁ ଜାନି ପାର୍ବାର୍ ସେଇଲାଗି ବୋଲୁଥିଲି କେନ୍ତା କେନ୍ତା ନେଲେ ଭଲ୍ ହଏ ହଏ ହଏ ଆଉ କାଇଁ ଏ କାଏଁ ହେଲା ଯେ ମୁଇଁ ନୂଆ ଭାବୁଛେ ନା ଗୋଟେ ବିଜନେସ୍ ଗୋଟେ କର୍ମି ବୋଲି ତ ତୁମର୍ ଜାଣୁଥିଲି ତୁମର୍ ଦୁକାନ ଭଲ ଚାଲୁଛି ବୋଲି ସେଥିଲାଗି କଲ୍ କରିଥିଲି ହଁ ଆଚ୍ଛା ହେନ୍ତା ହେଲେ କେବେ ଗଲେ ହେବା ହଁ ଫ୍ରି ରୁହ ନା ସବୁବେଲେ ଆଚ୍ଛା ଠିକ୍ ଅଛେ ମୁଇଁ କାଲି ଏନ୍ତା ହେଲେ ଯିବି ଦଶ ଏଗାର ବଜେନ୍ ସଠିକ୍ କହୁଛେଁ